ମୋ ବାପା ଆମକୁ ଇତିହାସ କଥା ଶୁଣାଇ ଆସୁଥିଲେ ବି ସୁରେନ୍ଦ୍ର ସାଏ ଯିଏକି ସମ୍ବଲପୁର ଖିଣ୍ଡା ଗାଁରେ ଜନ୍ମଗ୍ରହଣ କରିଥିଲେ ତେଇଶ ଜାନୁଆରୀ ଉେଣେଇଶହ ନଅ ଖିଣ୍ଡା ଗାଁ ସେ ଜନ୍ମଗ୍ରହଣ କରିଥିଲେ ବ୍ରିଟିଶ୍ ସହିତ ଲଢ଼େଇ ପାଞ୍ଚ ବର୍ଷ ଧରି ବ୍ରିଟିଶ୍ ସହିତ ଲଢ଼ି ଯୁଦ୍ଧ କରି ଅଂରେଜ୍ଙ୍କୁ ତଡ଼ି ଦେଇଥିଲେ ତାଙ୍କୁ ମଧ୍ୟପ୍ରଦେଶର ଆହିର୍ ଜେଲ୍ରେ ସଜା କାଟିବାକୁ ପଡ଼ିଥିଲା ସେହି ଜେଲ୍ରେ ସେ ଅଠେଇଶ ଫର୍ବରୀ ଉନେଇଶହ ଚୌରାଅଶୀରେ ମୃତ୍ୟୁବରଣ କରିଥିଲେ

ତାଙ୍କ ବଡ଼ ଭାଇଙ୍କ ନାମ ଉଦୟ ସିଂ ସାଏ ତାଙ୍କ ଅଙ୍କଲ୍ଙ୍କ ନାମ ବଳରାମ ସିଂ ସବୁ ଆମ ବାପା ଏକ କଥା ଶୁଣିଛନ୍ତି ତାଙ୍କ ପାଇଁ ଭାରତରେ ଗର୍ବର କଥା ସମ୍ବଲପୁର ଗୋଟେ ପିଲା ଏତେ ବଡ଼ ମହାନ ହେଇକି ପୁରା ଭାରତରେ ନାଁ ରଖିଛିି ଓଡ଼ିଶା ପାଇଁ ସେଇଟା ବହୁତ ବଡ଼ କଥା ବହୁତ ଗର୍ବର କଥା ସେଇଟା ବାପା ଆମର୍ ଶୁଣି ଆସୁଥିଲେ